ହ୍ୟାଲୋ ଓଲା କି ଭୁବନେଶ୍ୱର ଓଲା ଗାଡ଼ି କି ଆଚ୍ଛା ମୁଁ ଆସନ୍ତା ପନ୍ଦର ତାରିଖ ପୁରୀ ଯିବାର ଅଛି ପୁରୀରେ ଗୋଟେ ମାଟି ଲଗ୍ନା ସାହିତ୍ୟ ସଂସଦର ଗୋଟିଏ ବାର୍ଷିକ ଉତ୍ସବ ଅଛି ସେ ଉତ୍ସବରେ ମତେ ଯୋଗ ଦେବାର ଅଛି ଦଶଟା ବେଳେ ତେଣୁ ମୁଁ ଘରୁ ବାହାରିବି ସକାଳ ଆଠଟାରୁ ସେଇଠି ଦଶଟାରେ ପହଞ୍ଚିବାର ଅଛି ଆଉ ଦିନ ତମାନ ରହିବି ସନ୍ଧ୍ୟା ପାଞ୍ଚଟାରେ ଫେରିବି ତୁମେ କିଲୋମିଟର ପ୍ରତି ତୁମର ରେଟ୍ କେତେ ଆଚ୍ଛା ଆଚ୍ଛା ତୁମ ସେଇ ରେଟ୍ରେ ମଧ୍ୟ ମୁଁ ଯିବାକୁ ପ୍ରସ୍ତୁତ ଅଛି ଆଚ୍ଛା ତୁମେ ତମର କେଉଁ ଗାଡ଼ି ପଠେଇବ ଆମ୍ବାସଡ଼ୋର୍ ପଠେଇବ କି ମାରୁୁତି ପଠେଇବ କି କେଉଁ ଗାଡ଼ି ପଠେଇବ ମୋତେ ଏଇ ୱାଟ୍ସଆପ୍ରେ ତମ ଗାଡ଼ି ନମ୍ବର୍ ତୁମ ଡ୍ରାଇଭର୍ର ନାଁ ଆଉ କେତେ ପଇସା ନବ କିଲୋମିଟର ପ୍ରତି ତମର ରେଟ୍ କେତେ ସେ ବିଷୟରେ ମତେ ଜଣାଅ ଆଉ ଜଣେଇଲେ ମୁଁ କନଫର୍ମ୍ କରିବି କନଫର୍ମ କଲେ ପନ୍ଦର ତାରିଖ ସକାଳ ଆଠଟା ପୂର୍ବରୁ ତମ ଗାଡ଼ି ସହିତ ଡ୍ରାଇଭର୍ ଆସି ଏଇଠି ମତେ ରିପୋର୍ଟ କରିବ ଆଉ ମୁଁ ଆଡ଼ଭାନ୍ସ ତମକୁ କିଛି ଦେବି ଆଉ ପୁନଃର୍ବାର ଗାଡ଼ି ଆସି ଏଇଠି ପହଞ୍ଚିସାରିଲା ପରେ ତୁମକୁ ଫୁଲ୍ ଫାଇନାଲ୍ ପେମେଣ୍ଟ୍ ମଧ୍ୟ କରିବି କ'ଣ ଏଇଥିରେ ରାଜି ତ ଯଦି ତୁମେ ଏଥିରେ ରାଜି ଅଛ ତା'ହେଲେ ଶୀଘ୍ର ମତେ ମେସେଜ୍ କରିକିରି ତୁମର କନ୍ସେପ୍ଟଟା ଜଣାଅ ତୁମର କନ୍ସେପ୍ଟ ପାଇଲେ ପାଇଲେ ମୁଁ ତମକୁ କନଫର୍ମ କରିବି ନଚେତ୍ ମୁଁ ଅନ୍ୟ ଗାଡ଼ି ଲୋକାଲ୍ ଗାଡ଼ିର ବ୍ୟବସ୍ଥା କରିବି ସେ ବିଷୟରେ ଅତି ଶୀଘ୍ର ଘଣ୍ଟାଟା ଭିତରେ ମତେ ଜଣାଅ